ଉଦ୍ଭିଦମାନଙ୍କର ଜୀବନ ଅଛି କାରଣ ସେମାନେ ନିଜେ ମରିଯାଆନ୍ତି ଏବଂ ସେମାନେ ବଡ଼ ହୋଇଯାଆନ୍ତି ଏବଂ ତାଙ୍କର ଫୁଲ ହେଉଛି ଫଳ ହେଉଛି ଏବଂ ସିଏ ଆମମାନଙ୍କୁ ମଧ୍ୟ ତାଙ୍କ ଫଳ ଖାଇବା ମଧ୍ୟ ଦେଇକି ଆମେମାନେ ମଧ୍ୟ ସେଥିରୁ ବଞ୍ଚୁଛୁ ଏବଂ ଏତେ ଆକର୍ଷଣୀୟ ସିଦ୍ଧାନ୍ତ ଅଛି ଏବେ ଆମ୍ବ ଗଛ ଆମ୍ବ ଗଛରେ ଆକର୍ଷଣୀୟ ସିଦ୍ଧାନ୍ତ ଏବେ ସେ ଯେତେବେଳେ ବଉଳ ହେବ ବଉଳ ହେଲାବେଳେ ତାଙ୍କୁ ଆଉ ଗୋଟିଏ ଦେଖିବା ପାଇଁ ବି ସୁନ୍ଦର ଲାଗେ ଏବଂ ତାର ଫଳ ମଧ୍ୟ ଖାଇକି ଲୋକମାନେ ମଧ୍ୟ କେତେ ବଞ୍ଚିଥାନ୍ତି